ଟିକିଏ ଭୁବନ ବୁଲିବାକୁ ଯାଇଥିଲି ସେ ବୁଲିଲା ବେଳେ ଗୋଟିଏ ସ୍ଟେସନାରି ଦୋକାନକୁ ଯାଇଥିଲି ସେଇଠି ଦେଖିଲି ଗୋଟିଏ ସୁନ୍ଦର ଷ୍ଟିଲ୍ ଚାମଚ ବିକ୍ରି ହୋଉଥିଲା ସେ ବଢ଼ିଆ ଚିତ୍ର ହୋଇଥିଲା ଉପରଟା ଧରିବା ପାଇଁ ବଢ଼ିଆ ଇଏ ଲାଗୁଥିଲା ଆଉ ଧରିବା ପାଇଁବି ସୁବିଧା ଥିଲା ସବୁ ଚାମଚ ସେଟଟା ଭଲ ଲାଗିଲା ତାକୁ କିଣିକି ଆଣିଲି ଆମ ଘରେ ଛୋଟ ଛୁଆ ଅଛନ୍ତି ତେଣୁ ସେ ଚାମଚକୁ ସେ ବ୍ୟବହାର କରିବାକୁ କରିବା ପାଇଁ ସେ ଚାମଚ ଟାକୁ କିଣିକି ନେଇକି ଆସିଥିଲି